ଆମ ବଗିଚା ପାଖାପାଖି ଗୋଟେ ଏକର ବିସ୍ତାରରେ ବିସ୍ତୃତ ହୋଇଛି ରହିଛି ଏବଂ ସେଠାରେ ବିଭିନ୍ନ ପ୍ରକାର ଫୁଲଗଛ ଫଳଗଛ ଏବଂ ଅନ୍ୟାନ ପନିପରିବା ଗଛ ମଧ୍ୟ ଲଗାଇ ହେଇ ଲଗାଇଛୁ ଏବଂ ସେଥିରେ ହୋଇଥିବା ବିଭିନ୍ନ ପ୍ରକାରର ଫୁଲ ଏବଂ ଫଳ ମଧ୍ୟ ଦେଖିଲେ ଅଧିକ ଆନନ୍ଦ ଲାଗେ ଏବଂ ସେ ସେଇ ବଗିଚାରେ ପ୍ରସ୍ଫୁଟିତ ହେଇଥିବା ଫୁଲ ମଧ୍ୟ ଆମକୁ ଅଧିକ ଆନନ୍ଦ ପ୍ରଦାନ ହୋଇଥାଏ ଏବଂ ଏହି ଗଛ ଗୁଡ଼ିକ ଫଳରେ ଆମେ ଅଧିକ ରୁ ଅଧିକ ଲାଭବାନ ହେଇପାରିଵା ଯୋଉଥିରେ ଆମର ଦିନରେ ଖର୍ଚ୍ଚର ପରିମାଣ ମଧ୍ୟ ଅଧିକା ରୁ ଅଧିକା ହେଲେ ମଧ୍ୟ ଆମେ ଆରାମରେ ଚଳି ପାରିବା ଏବଂ ଆମେ ଅନ୍ୟ ଗ୍ରାମରେ ମଧ୍ୟ ଏହି ଫୁଲ କିମ୍ବା ଫଳ ଗୁଡ଼ିକ ବିକ୍ରି କରିକି ଆମର ଗୁଜୁରାଣ ଗୁଡ଼ିକ ମେଣ୍ଟାଇ ପାରିବା ଏବଂ ଯେଉଁ ଯାହାଫଳରେ ଆମେ ଆନନ୍ଦରେ ଚଳିପାରିବା ଏବଂ ଏହି ଗଛ ଗୁଡ଼ିକରେ ଅଧିକ ପରିମାଣରେ ଜୈବ ଖତ ଦେଲେ ଆହୁରି ଅଧିକ ଅଧିକରୁ ଅଧିକ ଆମକୁ ଫଳ ଦେଇଥାଏ ଏବଂ ଜୈବିକ ଖତ ଦ୍ୱାରା ଏହି ଗଛ ଗୁଡ଼ିକ ହୃଷ୍ଟପୁଷ୍ଟ ହୋଇ ବଢ଼ିଥାଏ ତେଣୁ ଏହା କରିବା ଦ୍ୱାରା ଆମକୁ ଅଧିକରୁ ଅଧିକ ଆନନ୍ଦ ପ୍ରଦାନ କରିଥାଏ